ବଗିଚାର କାମ ଷ୍ଟାର୍ଟ୍ କରିବା ପାଇଁ ଲୋକଙ୍କ କେମିତି କି ଡାକିକି ସବୁ ଯୋଗାଡ଼ କଲେ ଗାଁର ସବୁ ଲୋକମାନେ ମିଶିକିରେ ଗୋଟେ ବଗିଚା ବନାଇଲେ ଭଲ ହେବ ମସ୍ତ ବଗିଚା ବନାଇଲେ ଭଲ ହେବ ସବୁ ବାହାରରୁ ଲୋକ ଆସିକି ଦେଖିପାରିବେ ଯେ ଉଠେଇ ପାରିବେ ଭିଡ଼ିଓ ବନାଇ ପାରିବେ ସବୁ ପରିବେଶ ଟିକେ ଭଲ ରହିବ ଲୋକ ଆସିବ ଟୁରିଷ୍ଟ୍ ମାନେ ଆସିକିରି ଦେଖିବ ଲୋକଟୋକ ସବୁ ଦେଖିକିରି ଫଟୋ ଉଠେଇବ ଏମିତି ଆଉ ସବୁ ଲୋକମାନେ କାମ କଲେ ଟିକେ ଭଲ ହେବ